ସମାଜରେ ଅନେକ ଲୋକ ନୃତ୍ୟଶିଳ୍ପ ପ୍ରତି ଆକୃଷ୍ଟ ହୁଅନ୍ତି ପସନ୍ଦ ମଧ୍ୟ କହନ୍ତି କିନ୍ତୁ ସେମାନେ ନୃତ୍ୟଶିଳ୍ପକୁ ନିଜର ପେଟ ପାଟଣା ପାଇଁ ବ୍ୟବହାର କରିପାରନ୍ତି ନାହିଁ କାରଣ ନୃତ୍ୟଶିଳ୍ପୀମାନେ ଏସବୁ ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଯେପରିକି ଏକ ଝିଅପିଲାଟି ନୃତ୍ୟଶିଳ୍ପୀ ହେବାକୁ ଚାହିଁଲେ ମଧ୍ୟ ସେ ସମାଜର କିଛି ପ୍ରତିିବନ୍ଧକତା ଯୋଗୁଁ ସେଥିରେ ଅଂଶଗ୍ରହଣ କରିପାରେ ନାହିଁ ପୁଅ ପିଲାଟି ହେଇଥିଲେ ମଧ୍ୟ ନିଜର ଘରର ଆର୍ଥିକ ଅନଟନ ବା ଅଭାବ ଯୋଗୁଁ ସେ ମଧ୍ୟ ନିଜର ନୃତ୍ୟଶିଳ୍ପଟିକୁ ଆଗକୁ ବଢ଼ାଇ ପାରିନଥାଏ ସେହିପରି ଭାବରେ ନୃତ୍ୟଶିଳ୍ପୀ ମାନେ ନୃତ୍ୟଶିଳ୍ପ କରୁଥିଲେ ମଧ୍ୟ ସେମାନଙ୍କର ଯେଥିରୁ ସେଥିରୁ ଯେ ତାଙ୍କୁ ଯେତିକ ଯେତିକି ପାରିଶ୍ରମିକ ମିଳେ ସେଥିରେ ତାଙ୍କର ପରିବାର ଗୁଜାରଣ ହୋଇପାରେ ନାହିଁ ଯାହାଫଳରେ କିଛି ନୃତ୍ୟଶିଳ୍ପୀ ସେମାନଙ୍କର ଏହାକୁ ସେ ନିଜର ଜୀବିକା ରୂପରେ ଗ୍ରହଣ କରିପାରନ୍ତି ନାହିଁ ବା ଆଗକୁ ଯାଇପାରନ୍ତି ନାହିଁ ସେହିପରି ଭାବରେ ଶାଶ୍ୱତ ଆମର ଓଡ଼ିଶାର ଜଣେ ଓଡ଼ିଶୀ ନୃ ନୃତ୍ୟ ଶି ଶିଳ୍ପୀ ଯେକି ନୃତ୍ୟଶିଳ୍ପରେ ତାଙ୍କର ବହୁତ ନା ନାଁ କରିଛନ୍ତି ସେ ତାଙ୍କର ସଂଘର୍ଷ ସେ ଛୋଟବେଳୁ ବହୁତ ସଂଘର୍ଷ କରିଛନ୍ତି ଯାହାଫଳରେ ସେ ଆଜି ଏଠାକୁ ପହଞ୍ଚି ପାରିଛନ୍ତି